ଆଗ କାଳର ଲୋକମାନେ ଅତି ଶିକ୍ଷିତ ନଥିଲେ ଯାହାଫଳରେ ଆଗ କାଳର ଲୋକମାନେ ଶୁଦ୍ଧ ଓଡ଼ିଆ ଭାଷାର ଭାଷା କହୁଥିଲେ ଏବଂ ଶୁଦ୍ଧ ଓଡ଼ିଆ ଭାଷା ପ୍ରୟୋଗ କରୁଥିଲେ ବର୍ତ୍ତମାନ ଲୋକମାନେ ବହୁତ ଶିକ୍ଷିତ ହୋଇଗଲେଣି ଏବଂ ହିନ୍ଦୀ ଇଂଲିଶ୍ ପଢ଼ା ପଢ଼ି ଆରମ୍ଭ କଲେଣି ଯାହାଫଳରେ ଆମ ଓଡ଼ିଆ ଭାଷା ମଧ୍ୟରେ ଇଂଲିଶ୍ ଭାଷା ଏବଂ ହିନ୍ଦୀ ଭାଷାର ପ୍ରୟୋଗ ମଝିରେ ମଝିରେ କରୁଛନ୍ତି ଯେପରିକି ଓଡ଼ିଆ ଭାଷା କହିଲା ବେଳେ ବେଳେବେଳେ ବାଟ୍ ଆକ୍ଚୁଆଲି ହ୍ୟାଲୋ ଏହିପରି ଭାବରେ ଅନେକ ଇଂରାଜୀ ଭାଷା ପ୍ରୟୋଗ କରୁଛନ୍ତି ଯେମିତିକି ଆମେ ମୋବାଇଲ୍ରେ କଥା ହେଲା ବେଳେ ପ୍ରଥମେ ହ୍ୟାଲୋ ହିଁ କହୁଛୁ ଏହା ବି ଏକ ଇଂରାଜୀ ଭାଷା ତ ଏବେ ଆମର ଯୁଗ ବଦଳିବା ସ ଯୁଗ ବଦଳିବା ସତ୍ତ୍ୱେ ଆମର ଭାଷା ମଧ୍ୟ ଧୀରେ ଧୀରେ ବଦଳି ଯାଉଛି